ଆମ ଗାଁରେ ମତ୍ସଜୀବୀମାନଙ୍କୁ କେଉଟ କୁହାଯାଏ ଏବଂ ଆମ ଗାଁରେ ସବୁ ଜାତିମାନଙ୍କୁ ସମାନ ଦେଖା ସମାନରେ ଦେଖାଯାଏ ଆମର ଏଇଠି ଜାତି ସବୁରେ ଭେଦଭାଦ ନାହିଁ ସବୁ ଜାତିକୁ ସମାନରେ ଦେଖାଯାଏ ଆମ ଗାଁ ରେ ଏବଂ ଆମ ଗାଁରେ ହିନ୍ଦୁ ମୁସଲିମ୍ ସ୍ପେଶାଲ୍ ସବୁ ସମସ୍ତଙ୍କୁ ସମାନରେ ରଖାଯାଏ ଏବଂ ଆମ ଗାଁରେ ଯାହା ମତ୍ସଜୀବୀ ହୁଏ ସବୁ ସେମିତି ସବୁ ଜାତିମାନେ ମତ୍ସଜୀବୀ କରନ୍ତି ଏବଂ ସେମିତି ପାଳନ କରନ୍ତି ଆଗ କାଳର ଭଳିଆ ଏଇଠି ଆମର ଜାତି ଭିତରେ ଭେଦବାଦ ନାହିଁ ଏବଂ ଆଗେ ଯେମିତି ଜାତି ଭିତରେ ହିନ୍ଦୁ ମୁସଲିମ ଖ୍ରୀଷ୍ଟିଆନ୍ ଏମିତି ଇତ୍ୟାଦି ଜାତି ଭିତରେ ଭେଦବାଦ କରାଯାଉଥିଲା ସେମିତି ଆମ ଗାଁରେ ଜାତି ଭିତରେ ଭେଦବାଦ କରାଯାଏ ନାହିଁ ଆମ ଗାଁରେ ସବୁ ଜାତିମାନଙ୍କୁ ସମାନରେ ଦେଖାଯାଏ ଏବଂ ଏଇଠିର ମତ୍ସ୍ୟଜୀବୀ ମାନେ ଆମେ ଯାହା ପୂଜା ପାଳନ କରୁ ସେମାନେ ବି ସେମିତି ସବୁ ପୂଜା ପାଳନ କରନ୍ତି